ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସଂଗ୍ରହାଳୟ ଅଛି ଯେନ୍ଟାକି ଆଗର୍ ଜିନିଷ୍ ମାନେ ଲୁକି ଯାଉଛେ ସେ ଜିନିଷ୍କେ ବଞ୍ଚାବାର୍ ଲାଗି ସଂଗ୍ରହାଳୟରେ ଦେଖିପାରିବେ ବହୁତ ଗୁଡ଼ାଏ ଜିନିଷ୍ ଆଗକାଳର ଜିନିଷ୍ ମାନେ ଯେନ୍ଟାକି ଲୁକି ଯାଉଛେ ସେ ଜିନିଷ ମାନେ ସଂଗ୍ରହାଳୟଟାରେ ଆପଣ ଦେଖିପାରବେ ଆମର ଯେନ୍ ପର୍ବପର୍ବାଣି ରହୁଛେ ପର୍ବପର୍ବାଣିମାନେ ଆମର୍ ଇତାର୍ ପଣା ସଂଂକ୍ରାନ୍ତି ଗୋଟେ ସ୍ୱତନ୍ତ୍ର ଏ ଇ ପଣା ସଂକ୍ରାନ୍ତି ଦିନେ କାଁ ଥିଲେ ପଣା ଦିଆହେଇଛେ ବୋଏଲେ ଏଇଟା ଆମର୍ ହନୁମାନ ଜନ୍ମ ହୋଇଥିଲା ତେଣୁକରି ଏହିଦିନରେ ପଣା ବଣ୍ଟନ କରାଯାଏସି ଆର୍ ସଂକ୍ରାନ୍ତି ଯେନ୍ ଆମେ ପାଳନ କରୁଛୁଁ ଇଟା ଆମେ ସୂର୍ଯ୍ୟଦେବଙ୍କୁ ଆମେ ଦିନ ବେଲେ ପୂଜା କରସୁଁ ଦିନ ବଜେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିକରି ଆମେ ବହୁତ ପ୍ରବଚନ କାର୍ଯ୍ୟକ୍ରମ ମାନେ କରୁଛୁଁ ପ୍ରାୟ ନଅରୁ ଏଗାର ବଜେ ପର୍ଯ୍ୟନ୍ତ ଯଜ୍ଞ କରୁଛୁଁ ସୂର୍ଯ୍ୟଦେବଙ୍କ ତାଙ୍କର ନାମରେ ତାର୍ ପରେ ପ୍ରବଚନ କାର୍ଯ୍ୟକ୍ରମ ରହୁଛେ ପ୍ରାୟ ଦୁଇ ତିନି ଘଣ୍ଟା ତାର୍ ପରେ ଆମେ ଅନ୍ନପ୍ରସାଦ ସମସ୍ତଙ୍କ ଲାଗି ବ୍ୟବସ୍ଥା କରିଛୁଁ ଇଟା ଯେନ୍ଟାକି ଆମେ ଦିନ ବେଲା ଇ କାର୍ଯ୍ୟକ୍ରମ ମାନେ ହେସି ଇତାର୍ ବାହାରେ ଆମେ ଇ ଯେନ୍ ସଂକ୍ରାନ୍ତି ଜାଗ୍ରଣ କରୁଛନ୍ ଯେନ୍ମାନେ ଜାଗ୍ରଣ କରୁଛନ୍ ସେମାନେ ରାତିରେ ପୂଜାପାଠ କରିକିରି ଚାର ପହରକେ ସେମାନେ ପୂଜାପାଠ କରୁଛନ୍ ଯଜ୍ଞର ମଣ୍ଡପ ବନେଇକିରି ସେମାନେ ଚାର୍ ପହରକେ ଚାର୍ ଥର କିନରୁୁଛନ୍ ବିଭିନ୍ନ ଗୀତ ଭଜନ ମାଧ୍ୟମରେ ବହୁତ ଉତ୍ସାହିତ ପାଳନ କରିକିରି ଆରାମସେ ଉପଭୋଗ କରିକିରି ଶାନ୍ତିମୟ ଜୀବନଯାପନ ପାଳନ କରୁଛୁ